ଆମ କେନ୍ଦୁପଡ଼ା ଗ୍ରାମର ମହିଳା ସମିତି ଯେଉଁ ଦଶ ଜଣ ମେମ୍ବର ହୋଇକି ଯେଉଁ ଗ୍ରୁପ କରିଛନ୍ତି ସେହି ଗ୍ରୁପରେ ଆମର ଲଙ୍କାଗୁଣ୍ଡ ତିଆରି କରୁଛନ୍ତି ସେ ଲଙ୍କା ଗୁଣ୍ଡ ତିଆରି କରିବାରୁ ବହୁତ ଉନ୍ନତି ହେଉଛି କାହିଁକିନା ବ୍ୟାଙ୍କ ବି ତାଙ୍କୁ ସେତେବେଳକୁ ସେ ଲୁଣ ଋଣ ଦେଇକି ତାଙ୍କୁ ବ୍ୟାଙ୍କର ଯେଉଁ ପଇସା ନେଣ ଦେଣ ବ୍ୟାଙ୍କ ବି ଋଣ ଦେଇଛି ଋଣ ଦେଇକି ଆଣିକି ତାକୁ ଲଙ୍କାଗୁଣ୍ଡ ତିଆରି କରି ମାର୍କେଟକୁ ବଜାରକୁ ଗାଁ ଗାଁ ଦୋକାନ ମାନଙ୍କୁ ବହୁତ ସେଲ୍ କରୁଛନ୍ତି କାହିଁକିନା ବହୁତ ପଇସା ବି ଇନକମ୍ କରୁଛନ୍ତି ଆଗରୁ ଚଳିବା ଅସୁବିଧା ଥିବାରୁ ସେ ଲଙ୍କାଗୁଣ୍ଡ ଏସ୍ଏଚ୍ଜି ଗ୍ରୁପ ସାହାଯ୍ୟରେ ଲଙ୍କାଗୁଣ୍ଡ ତିଆରି କରି ବ୍ୟାଙ୍କରୁ ଋଣ ଆଣି ପଇସାକୁ ଇନଭେଷ୍ଟ କରି ଲଙ୍କାଗୁଣ୍ଡ ଯେଉଁ ଲାଲ ଯେଉଁ କାଶ୍ମୀର ଲଙ୍କା ତିଆରି କରି ବଜାରକୁ ଛାଡ଼ିଛନ୍ତି ବଜାରକୁ ଛାଡ଼ିବାରୁ ଲୋକ ଯେଉଁ ଗାଁ ଗହଳି ଯେଉଁ ଦୋକାନମାନେ ଅଛନ୍ତି ସେ ହୋଲ୍ ସେଲ୍ ଵାଲାଙ୍କ କତିରେ ନେଇକି ଟ୍ରିପ୍ ଟ୍ରିପ୍ ମାଲ ଦେଇ ପଇସା ଇନକମ୍ କରୁଛନ୍ତି ପଇସା ଇନକମ୍ କରିବାରୁ ସେମାନଙ୍କର ଚଳିବା ସୁବିଧା ହେଉଛି ସେମାନେ ବି କିଛି ଲାଭବାନ ହେଉଛନ୍ତି ଲାଭବାନ ହେବାରୁ ସେ ଲଙ୍କା ବହୁତ ଡିମାଣ୍ଡ ନେଉଛି କାରଣ ଦେଶୀ ଲଙ୍କାଟା ବହୁତ ସେ ଏସ୍ଏଚ୍ଜି ଗ୍ରୁପ ସାହାଯ୍ୟରେ ବହୁତ ପଇସା ଇନଭେଷ୍ଟ କରିକି ଭଲ ଦୁଇ ପଇସା ଇନକମ୍ କରିକି ତାଙ୍କ ଭିତରେ କିଛି ଲାଭବାନ ହୋଇକି ବ୍ୟାଙ୍କରୁ ଋଣ ସୁଝୁଛନ୍ତି ଆଉ ସେମାନଙ୍କ ଚଳିବା ବି ବହୁତ ସୁବିଧା ହୋଇଯାଉଛି ଆଉ